ହ୍ୟାଲୋ ଏ ଏଇଠି ବସିଥିଲି ଆଉ ହଁ ଆଉ ହଁ ସବୁ ଭଲ ଆଉ ତୁମର ତୁମେ ସବୁ ଭଲ ହଁ ଆଉ ହଁ ଚାଲୁନ ବହୁତ ଦିନ ହେଲା ତ କୁଆଡ଼େ ବୁଲିବା ପାଇଁ ଯାଇନେ ଆଉ ଚାଲ ଯିବା ହଁ ଗ୍ରୀନଚିଲ୍ଲି ଓ ଭୁବନ ଚାଲ କି ଢେଙ୍କାନାଳ ଚାଲ ଯିବା ବୁଲିକି ଆସିବା ଆଉ ହଁ ଚାଲ କାଲି ଯିବା ଆଉ ହଁ କାଲି ହଁ ହଁ ଚାଲ ହଁ ଏ ପାଖକୁ ପାଖରେ ଯିବା ବୁଲିକି ଆସିବା ବହୁତ ଦିନେ ହେଲା ବୁଲିନେ

ହଁ ଆମେ ତ ସେଠିକି ଯିବା ଖାଇକି ଆସିବା ଆଉ ହଁ ମୁଁ ଦେବି ଆଉ ଏଇଟା ଗୋଟେ କଥା

ହଁ ରବିବାରେ ଯିବା କାଲି ଯିବା ଆଉ ଆଉ ଏଟା କ'ଣ କ'ଣ ବରା ଘୁଗୁନି ଖାଇବା ନା କ'ଣ

ଆଉ ଆଉ ରାତିରେ କ'ଣ ଖାଇବ

ଗୁରୁବାରେ ଗୁରୁବାରେ ତ କ'ଣ ଖାଇବ ରୁଟି ନା ପିଠା ହଁ ତୁମେ ଆସୁନ ଭାରି ହଉ ଦେଖିବା ଆଉ ହଁ ଆଉ କ'ଣ କରିବ ପିଠା ଆଉ କ'ଣ

ରହିଥା ଟିକିଏ

ହଁ ସାଙ୍ଗ ହେଇକି ଆଉ କେଉଁଠି ତାହେଲେ ଯିବା ଫାଇନାଲ ହେଲା ଫାଇନାଲ୍ କେଉଁଠି ହଁ ଚାଲ ଆଉ ହଉ ଠିକ ଅଛି ହଁ ମୁଁ କ'ଣ ମନା କରୁଛି ଦେବି ଆଉ ତୁମେ କହୁନ କେତେବେଳକୁ ଯିବା

କାଲି ମୁଁ ଦେବି ଆଉ ଖାଲି ବିଲ୍ଟା ମୁଁ କରିବି ଆଉ ହଁ ହଁ ହଉ ଠିକ ଅଛି ମୁଁ ରଖୁଛି ହଁ ହଉ